ମୋର ଜଣେ ଭାଇ ଅଛନ୍ତି ଯିଏକି ଫଟୋଗ୍ରାଫର କିମ୍ବା ଫଟୋ ସୁଟିଂ କରନ୍ତି ଆଉ ସେ ବା ଗୋଟିଏ ନିଜର ଷ୍ଟୂଡ଼ିଓ ଅଛି ଯାହାକି ମୁଁ ତାଙ୍କ ଷ୍ଟୂଡ଼ିଓକୁ ଯାଏ କିମ୍ବା କୌଣସି ବାହାଘର ଗୁଡ଼ାକରେ ବି ଭାଇ ଯାଆନ୍ତି ମୁଁ ତାଙ୍କ ସହିତ ଯାଏ ଆଉ ତାଙ୍କ ସହିତ ଯିବା ଦ୍ଵାରା ମୁଁ ଫଟୋ କେମିତି ଉଠେଇବେ କ'ଣ କରିବେ ବା କେମିତି କଲେ ଭଲ ଆସିବ କେମିତି ପୋଜ କିମ୍ବା କେମିତି ଠିଆ ହେଲେ ଫଟୋ ସୁନ୍ଦର ଆସିବ କ'ଣ ସେହି ଗୁଡ଼ାକ ମୁଁ ତାଙ୍କ ସହିତ ଯିବାଦ୍ଵାରା ମୁଁ କିଛି ଶିଖୁଛି କିମ୍ବା ଶିଖିବା ଦ୍ଵାରା ମୁଁ ଆଗକୁ ଫଟୋ ଗୋଟିଏ ଗ୍ରାଫର ହେବାକୁ ଚାହୁଁଛି କିମ୍ବା ଫଟୋ ସୁଟ କରିବାକୁ ଚାହୁଁଛି ମୋତେ ମୋ ମୁଁ ସେହି ଉପରେ ଜାଣିବା ପାଇଁ ମୋ ଭାଇ ସହିତ ଯାଏ ଆଉ ଭଲ ଫଟୋଗ୍ରାଫର ହେବାକୁ ଚାହୁଁଛି